ଭାରତର ଅନେକ ବିଶେଷ ସ୍ଥଳୀ ଏବଂ ପର୍ଯ୍ୟଟନ ଆକର୍ଷଣ ସ୍ଥଳୀ ଅଛି ସେଥିମଧ୍ୟରୁ ତାଜମହଲ ରାଜଘାଟ ଲାଲକିଲ୍ଲା ଦ୍ଵାରିକା ଚାରମୀନାର କୁତୁବମୀନାର ଅଲିପୁର ଜୁ ଏବଂ କୋଣାର୍କ ଏବଂ ପୁରୀ